ରେଡ଼ିଓରୁ ସମ୍ବାଦ ଶୁଣି ଶୁଣିବା ପାଇଁ ବହୁତ ଖୁସି ଅନୁଭବ କରେ କୃଷି ବିଷୟରେ ହିଁ ରେଡ଼ିଓ ରେ ମୁଁ ସମ୍ବାଦ ଶୁଣେ ଓ ରେଡ଼ିଓ ସମ୍ବାଦ ସମ୍ବାଦ ମାଧ୍ୟମରେ ଚାଷରେ କିପରି ନିୟନ୍ତ୍ରଣ ରୋଗ ରୋଗରୁ ନିୟନ୍ତ୍ରଣ ହୁଏ ଚାଷ ଓ ବହୁତ ଭଲ ଅମଳ ଦିଏ ଆଉ ପୋକ କୀଟନାଶକ କିପରି ଚାଷରେ ଲାଗି ପାରିବନି ସେ ବିଷୟରେ କୁହେ ଆଉ କିପରି ଭାବରେ ବେଶୀ ଅମଳ ହେବ ଚାଷ ସେ ମାଧ୍ୟମରେ କୁହେ ସେଥିପାଇଁ ସବୁବେଳେ କୃଷି ବିଷୟରେ ହିଁ ମୁଁ ମୁଁ ରେଡ଼ିଓରେ ସମ୍ବାଦ ଶୁଣୁଥାଏ କାରଣ କୃଷି ବିଷୟରେ ପ୍ରାଞ୍ଜଳ ଭାବରେ ରେଡ଼ିଓ କହିଥାଏ ଏଣୁ ପ୍ରତ୍ୟେକ ଦିନ ରେଡ଼ିଓ ସକାଳୁ ମୁଁ କୃଷି ବିଷୟରେ ହିଁ ଶୁଣେ ଓ କୃଷି କିପରି କଲି କଲେ ଆମେ ବହୁତ ଫସଲ ଉତ୍ପାଦନ କରିବା ସେ ବିଷୟରେ ସମ୍ବାଦ କୁହେ ଓ ରୋଗ କିପରି ଲାଗିବନି ସେ ବିଷୟରେ ମଧ୍ୟ କୁହେ କାରଣ କୃଷି ବିଷୟ ବହୁତ ଧ୍ୟାନରେ ମୁଁ ଶୁଣେ